ଦଶ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଦୁଇ ଲକ୍ଷ ତେଇଶି ହଜାର ପାଞ୍ଚ ହଜାର ତିନିଶହ ତିନି ଲକ୍ଷ ତିରିଶ ହଜାର କୋଡ଼ିଏ ହଜାର ତେଇଶି ଶହ ଆଠ ଲକ୍ଷ ଅଠର ହଜାର